ଓଡ଼ିଶାର ସାଂସ୍କୃତିକ ମୁଖ୍ୟ ଉପାଦାନ ଗୁଡ଼ିକ ହେଉଛି ଯାତ୍ରା ଡ୍ରାମା ଦାସକାଠିଆ ପାଲା ଏଗୁଡ଼ିକ ହେଉଛି ସାଂସ୍କୃତିକ ପାରମ୍ପରିକ ଉଦାହରଣ ଏଥିରେ ଲୋକମାନେ ବହୁତ ଅନୁଭବ କରନ୍ତି ଗର୍ବିତ ମଧ୍ୟ ହୁଅନ୍ତି ସବୁପ୍ରକାର ଆନନ୍ଦ ମଧ୍ୟ ମିଳେ ଲୋକମାନଙ୍କୁ କିନ୍ତୁ ସାଂସ୍କୃତିକର ଯୋଉ ଶିଳ୍ପୀ କହିଲା ଶିଳ୍ପୀ ହେଉଛି ଲୋକମାନେ ଯୋଉମାନେ ପଥର କାଟିକିରି ମୂର୍ତ୍ତି ତିଆରି କରନ୍ତି ବାଲୁକା ମୂର୍ତ୍ତି କରନ୍ତି ଏମାନଙ୍କୁ କରିବା ଦ୍ୱାରା ସେମାନେ ଅତି ଆନନ୍ଦିତ ହୁଅନ୍ତି ବିକ୍ରିୟ ମଧ୍ୟ କରନ୍ତି ବିଭିନ୍ନ ପ୍ରକାର ଡିଜାଇନିର ମୂର୍ତ୍ତି ତିଆରି କରନ୍ତି ଏହାକୁ ଶିଳ୍ପୀର ଅନୁବାଦନ